ବଡ଼ ବଡ଼ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଇଞ୍ଜିନିୟରିଙ୍ଗ ଆମ ଗାଁ ବି ଗ୍ରାମୀଣମାନଙ୍କରେ ସୁବିଧା ନାହିଁ ଯାହାକି ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ସେଥିପାଇଁ ଆମକୁ ସହରକୁ ଯିବାକୁ ପଡ଼ିବ ସହରରେ ଯାଇ ତା' ବିଷୟରେ କିଛି ଗବେଷଣା କଲେ ଯାଇକି ଆଲୋଚନା କରିପାରିବା ଆଉ ମହାବିଦ୍ୟାଳୟ ଗୁଡ଼ିକରେ ଯେଉଁ ପାଠପଢ଼ା ହେଉଛି ଆମର କିନ୍ତୁ ଗାଉଁଲି ଇଞ୍ଜିନିୟରିଙ୍ଗ ବିଷୟରେ କିଛି ହେଇପାରୁନି ସେଇ ଡେଭଲପ୍ ପାଇଁ ଆମକୁ ସହରକୁ ଯାଇକି କିଛି କରିବାକୁ ହେବ ଯାହାକି ବଡ଼ ବଡ଼ ଇଞ୍ଜିନିୟରିଙ୍ଗ କଲେଜ ଅଛି ଗଣିତ ବିଶ୍ୱବିଦ୍ୟାଳୟ ଅଛି ସେଗୁଡ଼ାକୁ ଯାଇକି ପାଠ ପଢ଼ିଲେ ଯାଇକି ମଣିଷ ହେଇପାରିବ ବୋଲି ଆଶା ରଖୁଛି ଏମିତିରେ ତ ଗାଁ ଗହଳିରେ ରହିକି କିଛି କରିହେଉନି କି ଆମର ସେତିକି ସୁବିଧା ନାହିଁ ଗାଡ଼ିମଟର ଅସୁବିଧା ସବୁ ଜିନିଷ ଅସୁବିଧା ରହୁଛି ଆଉ ଆମ ସାଧାରଣ ଲୋକମାନଙ୍କ ପାଇଁ ପୂରା ବହୁତ ଅସୁବିଧା ହିଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି